ମତେ ସମ୍ବଲ୍ପୁରୀ ଶାଢ଼ୀ ପିନ୍ଧ୍ବାର୍କେ ମତେ ବହୁତ୍ ବଢ଼ିଆଁ ଲାଗ୍ସି ଆଉ ସମ୍ବଲ୍ପୁରୀ ଡିଜାଇନ୍ ଭଲ୍ ଭଲ୍ ଡିଜାଇନ୍ର ଶାଢ଼ୀ ମତେ ପିନ୍ଧ୍ବାର୍କେ ଜହ ବଢିଆଁ ଲାଗ୍ସି ପାଟ ପାଟ ତ ବେଶୀ ବଢ଼ିଆଁ ଲାଗ୍ସି ଆରୁ ଅଲ୍ଗା ଫେନ୍ସି ଶାଢ଼ୀମାନେ ବି ଭଲ ଲାଗ୍ସି କଟନ୍ ସୁତି ଶାଢ଼ୀ ଇଟାମାନେ ବି ଭଲ୍ ଲାଗ୍ସି ମତେ ପିନ୍ଧବାର୍କେ ବ୍ଲୁ କଲର୍ ମୋର୍ ବେଶୀ ପସନ୍ଦ୍ ଏ ମତେ ବେଶୀ ଭଲ୍ ଲାଗ୍ସି ବ୍ଲୁ କଲର୍ ପିନ୍ଧିବାର୍ ଲାଗି ଆରୁ ଭଲ୍ ଡିଜାଇନ୍ କରିକରି ଡିଜାଇନ୍ ଥିବା ମାଛ ଧଡ଼ି ପଡ଼ିଥିବା ହେନ୍ତା ସମ୍ବଲପୁରୀ ଶାଢ଼ୀ ସପ୍ତାପଟ୍ ଇଟାମାନେ ମତେ ବହୁତ୍ ବଢ଼ିଆଁ ଲାଗ୍ସି ଆରୁ କାଞ୍ଜିପୁରମ୍ ଶାଢ଼ୀ ହେଟା ବି ମତେ ବହୁତ୍ ବଢ଼ିଆଁ ଲାଗ୍ସି ସପ୍ତାପାଟ୍ ଫେନ୍ସି ଫେନ୍ସି ଶାଢ଼ୀ ବଢ଼ିଆଁ ଲାଗ୍ସି କଟନ୍ ଶାଢ଼ୀ ବି ବଢ଼ିଆଁ ଲାଗ୍ସି ସୁତା ବାନ୍ଧ ପଡ଼ିଥିବା ଶାଢ଼ୀ ବି ଭଲ୍ ଲାଗ୍ସି ଆରୁ ଆରୁ ଇଟା ଆମର୍ ଯେନ୍ ଅଛେ ସମ୍ବଲପୁରୀର ଦୁଇ ମୁହା ଦୁଇ ସାଇଡ଼୍ ଯେନ୍ ଧଡ଼ି ଯେନ୍ ପଡ଼ୁଛେ ଆଉ ଶାଢ଼ୀମାନେ ଯେନ୍ ଆସୁଚେ ଭଲ୍ ଭଲ୍ ପାଟମାନେ ସମ୍ବଲପୁରୀର ଦୁଇ ସାଇଡ୍ ବାନ୍ଧ ମୁହୁଁ ଯେନ୍ ପଡ଼ିଚେ ଡବଲ୍ ଧଡ଼ିବାଲା ଯେନ୍ ଆସୁଚେ ଶାଢ଼ୀମାନେ ହେଟା ମାନେ ଯହ ପସନ୍ଦ୍ ଲାଗୁଚେ ଆଉ ବହୁତ୍ ବଢ଼ିଆଁ ଲାଗ୍ସି